ମୋର ପ୍ରିୟ କଳାକାର ଗାୟକ ହେଉଛନ୍ତି ଓଡ଼ିଆରେ ହ୍ୟୁମାନ ସାଗର ଆଉ ହିନ୍ଦୀରେ ଅର୍ଜିତ ସିଂ ତାଙ୍କ ଗୀତ ମୋତେ ଭାରି ଭଲ ଲାଗେ ଆଉ ପ୍ରଥମରେ କହୁଛି ମୁଁ ଯେଉଁ ଅର୍ଜିତ ସିଂ ହିନ୍ଦୀରେ ମୋତେ ମତେ ସବୁଠାରୁ ମାନେ ସେଇ ସିଙ୍ଗରଙ୍କ ଭଏସଟା ମୋତେ ଭଲ ଲାଗେ ଓଡ଼ିଆରେ ହ୍ୟୁମାନ ସାଗର ଯେତେବେଳେ ମୁଁ କୌଣସି ରାସ୍ତାରେ ଯାଉଥାଏ ଯେତେବେଳେ ତାଙ୍କ ଗୀତ ତାଙ୍କ ଗୀତ ମୋ କାନରେ ବାଜେ ମୋତେ ବହୁତ ଭଲ ଲାଗେ ଆଉ ହ୍ୟୁମାନ ସାଗର ଅର୍ଜିତ ସିଂ ଆଉ ମଧ୍ୟ ମୁଇଁ ମୋର ବହୁତ ଫେବ୍ରାଇଟ୍ ଭଲ ସିଙ୍ଗର ଅଛନ୍ତି ତାଙ୍କ ମଧ୍ୟରୁ ଅସୀମା ପଣ୍ଡା ଅସୀମା ପଣ୍ଡା ତାଙ୍କ ଗୀତରେ ମୋତେ ସବୁଠାରୁ ଭଲ ଲାଗେ ତାଙ୍କ କଣ୍ଠଟା ମୋତେ ଏତେ କୋଇଲି ସ୍ଵର ମାନେ କହିଲେ ସରିବନି ବହୁତ ଭଲ ଲାଗେ